ଆମେ ପିଲାଦିନେ ବାପାଙ୍କ ସହିତ ମାଛ ଧରିବାକୁ ଯାଉ ଆମ ଘର ପାଖରେ ଏକ ନଈ ବହିଯାଇଛି ଏବଂ ଘରର ମଧ୍ୟ ଆମ ଘରର ଗୋଟେ ଗାଡ଼ିଆ ଅଛି ଯେଉଁଥିରୁ ଆମେ ମାଛ ଧରୁ ବିଶେଷ କରି ଶନିବାର ରବିବାର ଶନିବାର ହାପ୍ ଛୁଟି ରବିବାର ଫୁଲ୍ ଛୁଟି ସେ ସମୟରେ ଆମେ ମାଛ ଧରିବାକୁ ଯାଉ ମାଛରେ ଅଟାଗୁଳା ପକାଉ କି ବେସନ ଗୁଣ୍ଡ ପକେଇ ଆମେ ମାଛ ଧରୁ ନଚେତ୍ ବନିଶୀ ମଧ୍ୟ ପେକେଇକି ମାଛ ଧରୁ ଖାଳି ମୁଁ ଧରିଥାଏ ବାପା ଜାଲ ପକାନ୍ତି ଜାଲରେ ମାଛ ଧରିକି ଆଣୁ ନହେଲେ ପୋଳୁହ ଦାନ୍ତିଆ ଇତ୍ୟାଦି ମାଧ୍ୟମରେ ମାଛ ଧରାଯାଏ ସେତେବେଳେ ପାଣିରେ ବହୁତ ମାଛ ରୁହନ୍ତି ପାଣି ପରିଷ୍କାର ଥିଲା ଜଳ ଏତେ ହୁଁ ବିଶୁଦ୍ଧ ନଥିଲା ଯାହାଫଳରେକି ମାଛମାନେ ରୁହନ୍ତି ଆମେ ମାଛ ଧରୁ ସେ ମାଛକୁ ଆଣି ମା'କୁ ଦେଲେ ମା' ଭାଜି ସେ ତରକାରୀ କରନ୍ତି ଆମେ ସବୁ ତାକୁ ଖାଉ ବର୍ତ୍ତମାନ କିନ୍ତୁ ସେ ସମୟ ଆଉ ନାହିଁ ସେ ମାଛ ବି ସେ ନଇ ସେ ମାଛ ସେ ସବୁ ଆଉ କିଛି ନାହିଁ ବର୍ତ୍ତମାନ ଗାଁକୁ ଆସିଲେ ମାଛ ବିକ୍ରି ବାଲା ଆମେ ତା'ଠାରୁ କିଣିକି ରଖୁଛୁ କିନ୍ତୁ ସେ ସ୍ୱାଦ ସେ ମାଛ ସେ ସବୁ ଆଉ କିଛି ନାହିଁ ସେତେବେଳେ କ'ଣ କରୁନା ଛୁଟି ଯେମିତି ହବ ସବୁ ସାଙ୍ଗମାନେ ମାଛ ଧରିବାକୁ ପଳାଉ ବର୍ତ୍ତମାନ ତ ସେ ସମୟ ଆଉ ନାହିଁ ସେ ମାଛ ବି ନାହାନ୍ତି ପାଣି ବି ଅସନା ହେଇସାରିଲାଣି ଆଉ ବର୍ତ୍ତମାନ ସେ ବେପାରୀ କେମିତି ବୋଟ୍ ଲଞ୍ଚ୍ ଇତ୍ୟାଦି ବ୍ୟବହାର କରି ସେ ମାଛ ଧରୁଛନ୍ତି